ହ୍ୟାଲୋ ହଁ ହଁ ମୁଁ ରଞ୍ଜନ ବାବୁ କହୁଛି ପିପିଲରୁ କହୁଛି ରଞ୍ଜନ ବାବୁ ଆଉ ଆପଣଙ୍କର ଚାଷବାସ କେମିତି ଚାଲିଛି

ଆମ ଆଡ଼େ କ'ଣ ମୁଁ ବାଇଗଣ କରିଛି ଦୁଇ ଏକର ଆଉ ସବୁ ହାଇବ୍ରୀଡ଼ ବନି ହାଇବ୍ରୀଡ଼ ବାଇଗଣ ବି ଲଗାଇଛି ଆଉ କିଛି କଲରା ଆଉ କିଛି ଝୁଡ଼ଙ୍ଗ ବି ଲଗାହୋଇଛି ଆଉ ତାର ଜମିର ଚାରିପାଖେ ଆମେ କିଛି ମକା ଗଛ ଲଗେଇଛେ ଆଉ ବାଇଗଣ ତ ଫୁଲ ଆସିଲାଣି କଲରା ଫଳିଲାଣି ଆଉ ଝୁଡ଼ଙ୍ଗ ବି ଫଳ ଧରିଲାଣି ଆଉ ମକା ବିକ୍ରି ହେବ ଏବେ ଆପଣଙ୍କର କେମିତି କ'ଣ ମାର୍କେଟ ସୁବିଧା ଅଛି ସବୁ ମାନେ ଏହି ଯେଉଁ ଏସବୁ ବାଇଗଣ ସବୁ ମୁଁ ସପଲ୍ଲାଏ କରିବାକୁ ଚାହୁଁଛି

ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର ଯେଉଁ ବୋଇତିଆଳୁ ଚାଷ କରିଛନ୍ତି ଆପଣ ମୋ କତିକି ବୋଇତିଆଳୁ ପଠାନ୍ତୁ ଆମର ଏହିଠି ବୋଇତିଆଳୁ ବିକ୍ରି କରିବା ପାଇଁ ଭଲ ସୁବିଧା ଅଛି ବିକ୍ରି କରିବା ପାଇଁ ଆଉ ଆପଣ ମୋ ବାଇଗଣକୁ ନେଇ ବିକ୍ରି କରିନ୍ତୁ ତମ ଆଡ଼େ ଆଉ ହଉ ଆଉ ସିଏ କେମିତି ଆମେ ପାଠାପଠି କରିଆ ବସରେ ପଠାଇଦେଦଉଛି ବାଇଗଣ

ହଉ ହଉ ଆଉ ଗୋଟେ କଥା ମୁଁ ପଚାରିବ ହଉ ଏତିକି କଥା ହେଉଥିବା ମୁଁ ଜମି ରେ ପାଣି ମଡ଼ାଇବି ହେଲା ହଁ ହଁ ସଞ୍ଜ ହୋଇଗଲାଣି ତ ଜମିରେ ପାଣି ମଡ଼ାଇବି ରଖୁଛି ରଖୁଛି ଭାଇ ହଉ